ଆମ ଗାଁରେ ଇଂରେଜମାନଙ୍କ ସମୟର ନେଟେଙ୍ଗା ଗ୍ରାମରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକର ନେଟେଙ୍ଗା ଗ୍ରାମ ପଞ୍ଚାୟତରେ ଜଣେ ଦୀନବନ୍ଧୁ ଜଣେ ଦୀନବନ୍ଧୁ ଖଣ୍ଡୁଆଳ ସେ ଇଂରେଜ ଶାସନ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଯାହାଫଳରେ ନେଟେଙ୍ଗାରେ ବିଦ୍ରୋହ ହୋଇଥିଲା ଇଂରେଜମାନଙ୍କ ବିରୁଦ୍ଧରେ ତ ସେହି ଇଂରେଜମାନଙ୍କ ବିରୁଦ୍ଧରେ ନେତୃତ୍ୱ ନେଇଥିଲେ ଦୀନବନ୍ଧୁ ଖଣ୍ଡୁଆଳ ଦୀନବନ୍ଧୁ ଖଣ୍ଡୁଆଳଙ୍କ ଦ୍ୱାରା ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା ଏବଂ ଇଂରେଜମାନଙ୍କୁ ଇଂରେଜମାନଙ୍କୁ ଆମ ନେଟେଙ୍ଗା ନେଟେଙ୍ଗାରେ ଲୋକମାନଙ୍କ ଦ୍ୱାରା ବିଦ୍ରୋହ ଦ୍ୱାରା ଇଂରେଜ ମାନେ ଇଂରେଜମାନଙ୍କ ଦ୍ୱାରା ନେଟେଙ୍ଗା ମୁକୁଳି ଯାଇଥିଲା ଯାହାଫଳରେ ନେଟେଙ୍ଗା ସ୍ୱାଧୀନ ହୋଇପାରିଥିଲା କେବଳ ଦୀନବନ୍ଧୁ ଖଣ୍ଡୁଆଳଙ୍କ ଦ୍ୱାରା ଏବଂ ତାଙ୍କର ସ୍ମୃତିରେ ଆମ ନେଟେଙ୍ଗା ଗ୍ରାମ ପଞ୍ଚାୟତରେ ଗୋଟେ ସ୍କୁଲ୍ ନିର୍ମାଣ କରାଗଲା ସେହି ସ୍କୁଲ୍ର ନାମକରଣ କରାହେଲା ଦୀନବନ୍ଧୁ ବିଦ୍ୟାପୀଠ ନେଟେଙ୍ଗା ହାଇସ୍କୁଲ୍